ବ୍ୟାଙ୍କ୍ ପଞ୍ଜାବ୍ ବ୍ୟାଙ୍କ୍ ଇନସୁରାନ୍ସ୍ ଯେନ୍ତା କି ଆମେ ହେ ବ୍ୟାଙ୍କରେ ଡ଼ିପୋଜିଟ୍ କରୁସୁଁ ଇନସୁରାନ୍ସ୍ ଲାଗି ଯେନ୍ତା କି ଆମେ ଦେସୁଁ ଫିର୍ ଆମର୍ ବି ଶୁଦ୍ଧ୍ ମୂଲ୍ ସବୁ ଦେସି ଯେନ୍ତା ଯେ ମରିଗଲେ ଇନସୁରାନ୍ସ୍ କରିଥିସୁଁ ସେ ମରିଗଲା ପରେ ଆମକୁ ଦେସି ଇନସୁରାନ୍ସ୍ ପଇସାଟା ସେ ଦେସି ବୋହୁତ୍ ଶୁଦ୍ଧ୍ ମୂଲ ସହିତ ବ୍ୟାଙ୍କ୍ ଟା ଆମକୁ ଦେସି ଇନସୁରାନ୍ସ୍ କରିଥିସୁଁ ଜେନ୍ ସେମାନେ ଦେସନ୍ ବୋହୁତ୍ଟି ଧାରଣା ଦେସନ୍ ଯେନ୍ତା ବିକାଶ୍ ଲାଗି ଆଉ ବୋହୁତ୍ ଭଲ୍ ବ୍ୟାଙ୍କ୍ ବାଲେ ଦେସନ୍ ଯେନ୍ତା କି ଆମକୁ ଇନସୁରାନ୍ସ୍ ବି କରୁସୁଁ ମ୍ୟୁଚୁୟାଲ୍ ଫଣ୍ଡ୍ ବି କରସୁଁ ଜୀବନ୍ ଧାରଣା ବି ସେମାନେ ଦେସନ୍ ସେମାନେ ବୋହୁତ୍ କିଛି ଦେସନ୍ ବ୍ୟାଙ୍କ୍ ବାଲେ ଆମକୁ ଆମକୁ ସେମାନେ ଦେସନ୍ ଆଉ ସେମାନେ ଆମକୁ ଦେସନ୍ ଆଉର୍ ଆମେ ସେ ବ୍ୟାଙ୍କରୁ ଶୁଦ୍ଧ ମୂଳ ସବ୍ ସହିତ ବ୍ୟାଙ୍କନୁ ଆମେ ଆଣସୁ ଜଣେ ଇନସୁରାନ୍ସ୍ କରିଥିବା କଲଲାକି ବୋଲି ସେ ଜଣଙ୍କ ମାରିଗଲେ ଆମର୍ ଲାଗି ସବୁ ଶୁଦ୍ଧ ମୂଲ ସହିତ ସେ ବ୍ୟାଙ୍କ୍ ବାଲେ ଆମକୁ ଦେସନ୍